ମୁଁ ସର୍ବ ସାଧାରଣ ସ୍ଥାନରେ ଚିତ୍ର ଆଙ୍କିବା ପାଇଁ ଯାଇଥିଲି ସେଠାରେ ବହୁତ ଗହଳି ହୋଇଥିଲା ଲୋକମାନଙ୍କର ବହୁତ ଗହଳି ଲାଗିଥିଲା ମୁଁ ବହୁତ ଅପେକ୍ଷା କଲି ଏବଂ ସୁନ୍ଦର ଚିତ୍ର ଟିଏ ଆଙ୍କିଲି ମୋର ଅନୁଭୂତି ହେଲା ମୁଁ ଏତେ ସମୟ ରହି ଯେଉଁ ଚିତ୍ରଟି ଆଙ୍କିଲି ମୋତେ ସେଥିପାଇଁ ଫାଷ୍ଟ ପୁରସ୍କାର ମିଳିଲା ସେଥିପାଇଁ ମୋର ସବୁଦିନ ଅନୁଭୂତି ମନେ ରହିବ କାହିଁକି ନା ମୁଁ ଏତେ ପରିଶ୍ରମ କରି ଏତେ ସମୟ ଅପେକ୍ଷା କରି ଏ ପୁରସ୍କାର ପାଇଛି ମୁଁ ତ ପଳାଇ ଆସିଥିଲେ ମୁଁ ଏ ପୁରସ୍କାର ପାଇନଥାନ୍ତି ସେଥିପାଇଁ ମୋର ଅନୁଭୂତି ରହିଗଲା